ଆମର୍ ଓଡ଼ିଶା ପରମ୍ପରାରେ ବହୁ ଝୁଆ ମାନେ ସମ୍ବଲପୁରୀ ଶାଢ଼ୀ ସେଲୱାର ପିନ୍ଧି ପିନ୍ଧି ବ୍ୟବହାର କରନ୍ତି ଆଉ ସେମାନେ ସୁନ୍ଦର ଓ ସୌନ୍ଦର୍ଯ୍ୟ ଦେଖାଯାଆନ୍ତି ଆମେ ତାମିଲନାଡ଼ୁରେ ଗାମୁଛା ଧୋତି ବ୍ୟବହାର କରନ୍ତି ସେ ଜାଗାର ଅଲଗା ଧରଣ ପୋଷାକ ଅଟେ